ଆମ ଆଖ ପାାଖରେ ଟିମ୍ ଗୁଡ଼ିକ ମଧ୍ୟ ବହୁତ ଖରାପ ଅଛି ସେଇ ଖରାପ ଅଭାବରୁ ମୁଁ ଅନୁଭବ କରିଛି କି ବର୍ତ୍ତମାନ ମଧ୍ୟ ଭଲ ଭାବରେ ପଇସା କାଢ଼ି ନହୁୁଏ ଏବଂ ଏ ଟି ଏମ୍ ଦ୍ଵାରା ବି ଟଙ୍କା କାଢ଼ି ହୁଏ ହେଲେ ବେଶୀ ଟଙ୍କା କାଢ଼ି ଗଲେନି ହୁଏ କି ତ ବହୁତ ଖରାପ ଅଛି ଆମର ବ୍ୟାଙ୍କ ଗ୍ରାହକ ସେବାରୁ କେନ୍ତା କରି ଆପଣ ଆମର ବ୍ୟାଙ୍କକେ ଭଲ୍ କରିବେ ସେଟା ଟିକେ ଚେଷ୍ଟା କରୁ